ହଁ ଆଇନ ବ୍ୟବସ୍ଥା ତ ଭାରତ ବର୍ଷରେ ପକ୍ଷପାତୀ ଚାଲିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀମାନଙ୍କୁ କେନ୍ଦ୍ରୀଭୂତ କରାଯାଉଛି ମୁଁ କାହାର ଦଳର ନୁହେଁ କିନ୍ତୁ ମାନବିକତା ଦୃଷ୍ଟିର ଯାହା ଜାଣିପାରୁଛି ସରକାର ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି ଆଇନ ଉପରେ ସମସ୍ତଙ୍କର ଭରସା ଛୋଟ ଲୋକ କିମ୍ବା ଉଚ୍ଚ ଲୋକ ସମସ୍ତେ ସମସ୍ତଙ୍କ ଜୀବନରେ ଉତ୍ଥାନ ପତନ ଅଛି କେହି ଆମେ କହିପାରିବା ନାହିଁ ସବୁବେଳେ ମଣିଷର ସମାନ ଦିନ ଚାଲେ ତେଣୁ ଜଣେ ଦେଶର ଆଇନ ସମ୍ବିଧାନ ଉପରେ ଭରଷା କରିପାରିବ ଏହା ଉଚ୍ଚତର କିନ୍ତୁ ଯଦି ଆଇନ ହିଁ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ଦ୍ୱାରା ନିୟନ୍ତ୍ରିତ ହୋଇ ଭରସାହୀନ ହୁଏ ତେବେ ସାଧାରଣ ଜନତା ବା କରିବେ କ'ଣ ଏଣୁ ଏହାର ବିକଳ୍ପ ଜନଧାରଣ ସଚେତନ ହେବା ଦରକାର